ହ୍ୟାଲୋ ହଁ ଭାଇ କେଉଁଠି ପହଁଞ୍ଚିଲଣି ଆଉ ମୁଁ କେତେ ଥର ଆପଣଙ୍କୁ ଫୋନ କଲିଣି ତୁମକୁ ଆସିବେ ଆସିବେ କହୁଛନ୍ତି ଆକଚୋଲି କେଉଁଠି ହୋଇଛନ୍ତି କହୁନାହାନ୍ତି ଆଉ ଏଇ ଅଧଘଣ୍ଟା ଲାଗିବ ଆଉ ପାଞ୍ଚ ମିନିଟ୍ ଲାଗିବ ଘଣ୍ଟାଟିଏ ଲାଗିବ ଏମିତି କହିକି କ'ଣ ପାଇଁ ଠକୁଛନ୍ତି ଆଉ କ'ଣ ଠିକ୍ ଟାଇମରେ ବାହାରିବାର ଅଛି ନା ଯେହେତୁ ଆମେ ପୁରୀ ଯିବୁ ପୁରୀରୁ ଯେଉଁ କୋଣାର୍କ ଯିବୁ ଏସବୁ ବୁ ତୀର୍ଥରେ ବୁଲିବା ପାଇଁ ବାହାରିଛୁ ଠିକ୍ ଟାଇମରେ ନ ପହଁଞ୍ଚିଲେ ହେବ କି ଆଉ ଯେତେବେଳେ ବି ମୁଁ ଫୋନ କରୁଛି ହେଲାଣି ପାଞ୍ଚ ଛଅ ଥର ଖଣ୍ଡେ କଲ କଲେଣି ଏ କଲ କଲିଣି କହୁଛନ୍ତି କ'ଣ କି ମୁଁ ପହଁଞ୍ଚିଲି ପହଁଞ୍ଚିଲି ଭାଇ ଆସିବେ କି ନାଇଁ କହୁନାହାନ୍ତି ଯଦି ଆସିବାର ଅଛି ହଁ କୁହନ୍ତୁ ଯଦି ନାଇଁ କହିଲେ ନାଇଁ କୁହନ୍ତୁ କାହିଁକିନା ଆମ ଘର ଫ୍ୟାମିଲି ସମସ୍ତେ ବାହାରି ସାରିଲେଣି କହୁଛନ୍ତି କେତେବେଳେ ଗାଡ଼ି ଆସିବ ତୁ ଗାଡ଼ି କହିଛୁ ନା ନାଇଁ ଏମାନେ ମୋ ଉପରେ ଚିଡ଼ି ଇରିଡ଼ି ହେଲେଣି ଚିଡ଼ି ଗଲେଣି ତ ଆସିବେ କି ନାଇଁ କହୁନାହାନ୍ତି ଯଦି ଆସିବାର ନାହିଁ ତା'ହେଲେ ମନା କରିଦିଅନ୍ତୁ ଆଉ ଏମିତି କାହିଁକି ଆସିବେ ଆସିବେ କହୁଛନ୍ତି ଆଉ ଆସୁନାହାନ୍ତି ଠିକ୍ ଟାଇମରେ ଯଦି ପହଁଞ୍ଚିବେନି ତାହେଲେ ଆମେ ଯିବୁ କେମିତି ଆଉ ଏମିତିରେ ବି ଭାଇ ଆମେ ଆମେ ଆପଣଙ୍କୁ ଖାଲିରେ ନେଉନୁ ହକ ପଇସା ଦେବୁ ଆଉ ସେ ସେହି ହିସାବରେ ଯିବୁ ଆଉ ଠିକ୍ ଟାଇମରେ ପହଁଞ୍ଚିବେନି ଠିକ୍ ଟାଇମରେ ଆମକୁ ନେବେନି ତା'ହେଲେ ଆମେ ଅଲଗା ଗାଡ଼ି ଦେଖିବୁ ଯଦି ଆପଣଙ୍କର ଆସିବାର ଅଛି ତାହେଲେ ଆସନ୍ତୁ ନହେଲେ ନାହିଁ ଠିକ କଥାଟା କୁହନ୍ତୁ